ଆଜିକାଲିର ଗାୟକ ମାନେ ମନ ଇଚ୍ଛା ଗୀତ ଗାଉଛନ୍ତି ତାର ତାଳ ମାନ କୌଣସିରେ ଠିକ୍ ଠିକଣା ନାହିଁ ଏବଂ ଅଭ୍ୟାସ କରୁନାହାନ୍ତି ମନ ଇଚ୍ଛା ଯେତେବେଳେ ସେତେବେଳେ ଗାଇ ଯାଉଛନ୍ତି ଏହାକୁ ଏଡ଼ାଇବା ପାଇଁ ଆମେମାନେ ପ୍ରକୃତ ରେ ଗୁରୁଙ୍କ ପାଖକୁ ଯିବା ଗୁରୁଙ୍କ ପାଖରେ ବସି ଗୁରୁଙ୍କ ପାଖରୁ ଶିଖିବା ଏବଂ ଠିକରେ ଅଭ୍ୟାସ କରିବା ଅଭ୍ୟାସ କରି ଗାଇଲେ ତାହା ସୁର ଏବଂ ତାଳରେ ଯିବ ଏବଂ ଲୋକ ମାନଙ୍କୁ ଶୁଣିବା ପାଇଁ ସୁମଧୁର ହୋଇପାରିବ